ମୋତେ କ୍ରିକେଟ୍ ଖେଳିବାକୁ ଭଲ ଲାଗେ ଏଥିପାଇଁ ମୁଁ ଆମ ଗାଁରେ କିଛି ପିଲାଙ୍କୁ ଏକତ୍ର କରି ନିଜ ତରଫରୁ ବ୍ୟାଟ୍ ଏବଂ ବଲ୍ ଏବଂ ଷ୍ଟିକ୍ ଏଇ ଏତିକି ଜିନିଷ ଯୋଗାଡ଼ କରି ତାଙ୍କୁ ସାଙ୍ଗରେ ନେଇ ଏକ ପଡ଼ିଆରେ ଆମେ କ୍ରିକେଟ୍ ଖେଳୁ ପ୍ରାୟତଃ ଆଠ ନଅଜଣ ପିଲା ଥାଆନ୍ତି କିନ୍ତୁ କ୍ରିକେଟ୍ରେ ଯେହେତୁ ଏଗାରଜଣ ଖେଳାଳି ଆବଶ୍ୟକ କିନ୍ତୁ ଆମେ ତ ଗାଁରେ ଖେଳୁ ନା ସେଇ ହିସାବରେ ଆମେ ଆଠ ନଅ ଜଣ ହିଁ ଖେଳୁ ଅ ଆସ୍ତେ ଆସ୍ତେ ପିଲା ବି ଆସି ଯୋଗଦାନ ଦିଅନ୍ତି ଦଶ ବାରଜଣ ବି ପ୍ରାୟ ଖେଳନ୍ତି ଆମେ ଦୁଇଟି ଟିମ୍ କରିକି ଖେଳୁ ପାଞ୍ଚଜଣିଆ ଛଅଜଣିଆ ଏହିପରି ଏବଂ ଏହି ଖେଳରେ ଆମେ ବହୁତ ଏନ୍ଜୟ ବି କରୁ ଏଥିପାଇଁ ଆମେ ବହୁତ ଗୋଟେ ପଡ଼ିଆରେ ବହୁତ ତାକୁ ସଫା କରି ବହୁତ ସେଥିରେ କଷ୍ଟ ବି ଏଥିପାଇଁ ବହୁତ କରିଛୁ ଯାହାକି କେବଳ ଏଇ କ୍ରିକେଟ୍ ଖେଳ ପାଇଁ ଆଉ ପିଲାମାନେ ବି ବହୁତ ସାହାଯ୍ୟ କରନ୍ତି ଆଉ ଏଥିପାଇଁ ଯାହାସବୁ ଆବଶ୍ୟକ ମୁଁ ହିଁ ଦେଇଥାଏ ଯେହେତୁ ମୁଁ ହିଁ ପିଲାମାନଙ୍କୁ ଡାକେ